ମୋତେ ଉଚ୍ଚତାକୁ ଭୟ କଲେ ନାହିଁ କି ରକ୍ କ୍ଲାଇମ୍ବିଙ୍ଗ କରିବା ସମୟରେ ମୋତେ କେବେ ହେଲେ ଉଚ୍ଚତାକୁ ଭୟ ଲାଗେ ନାହିଁ କାହିଁକିନା ଯେତେବେଳେ ମୁଁ ଉଚ୍ଚତାକୁ ଚଢ଼ିଥାଏ ବା ଉଚ୍ଚତର ପଦକ୍ଷେପକୁ ଚଢ଼ିଥାଏ ରକ୍ କ୍ଲାଇମ୍ବିଙ୍ଗ ସମୟରେ ସେତେବେଳେ ମୋତେ ବହୁତ ଖୁସି ଲାଗିଥାଏ ଫଳତଃ ମୁଁ ରକ୍ କ୍ଲାଇମ୍ବିଙ୍ଗ ଆଉ ଅଧିକ ଭଲ ଭାବରେ କରିଥାଏ ଏବଂ ରକ୍ କ୍ଲାଇମ୍ବିଙ୍ଗ କରିବାଟା ବହୁତ ବଡ଼ କଥା ଏବଂ ରକ୍ କ୍ଲାଇମ୍ବିଙ୍ଗ କରିବା ବି କୌଉସି ସହଜ କଥା ନୁହେଁ କାହିଁକିନା ରକ୍ କ୍ଲାଇମ୍ବିଙ୍ଗ କରିବା ସମୟରେ ଆମକୁ ଯାହା ଶରୀର ମାଂସପେଶି ଅଛି ତାହା ସଞ୍ଚଳ ହୋଇଥାଏ ଏବଂ ମାଂସପେଶିର ଯାହା ବି ଦରକାର ବା ମାଂସପେଶି ଯେପରି ଷ୍ଟ୍ରଙ୍ଗ ରହିବ ସେହିପରି ହୋଇଥାଏ ଏବଂ ରକ୍ କ୍ଲାଇମ୍ବିଙ୍ଗ ଗୋଟିଏ ବ୍ୟାୟାମ ସହିତ ସଦୃଶ ସମାନ କାହିଁକିନା ରକ୍ କ୍ଲାଇମ୍ବିଙ୍ଗ ଗୋଟିଏ ବହୁତ ବଡ଼ କାମ ଏବଂ ରକ୍ କ୍ଲାଇମ୍ବିଙ୍ଗ ବି କେହି ସାଧାରଣ ଲୋକ କରିପାରନ୍ତି ନାହିଁ ତେଣୁ ପ୍ରଫେସନାଲ୍ ରକ୍ କ୍ଲାଇମ୍ବର୍ ହିଁ କେବଳ ବଡ଼ ବଡ଼ ପର୍ବତକୁ ଚଢ଼ିଥାନ୍ତି ଏବଂ ଯିଏ ଏବେ ମାନ ଶିଖୁଛି ସେ କେବେ ହେଲେ ବଡ଼ ବଡ଼ ପର୍ବତ ଚଢ଼ିପାରିବ ନାହିଁ ସେ ପ୍ରଥମେ ପ୍ରାକ୍ଟିସ୍ କରିବ ତା'ପରେ ଯାଏ ଉପରକୁ ଚଗିବ